ମୁଁ ଯେତେବେଲେ ଲୁଗାପଟା ସଫା କରୁଥିଲି ଲୁଗାପଟା ସଫା କ'ଣ ହେଲା ନା ବିଦ୍ୟୁତ୍ ଚାଲିଗଲା ଏବଂ ବିଦ୍ୟୁତ୍ ଚାଲିଗଲା ଏବଂ ବିଦ୍ୟୁତ୍ ଚାଲିଗଲା ବେଲେ ମୁଁ କ'ଣ ଲୁଗା ପୋଷାକ ସହିତ ୱାଶିଂ ମେସିନ୍ ବି ଅଟକିଗଲା ତ ମୁଁ କିପରି କରିବି ନା ମୁଁ ସେତେବେଲେ ବହୁତ ରାଗି ଯାଇଥିଲି ଏବଂ ଆମେ ନା କ'ଣ ଯେତେବେଲେ ଆମେ ଗାଧୁଉ ସେଇ ସମୟରେ ଆମକୁ ଯଦି କ'ଣ ଡ଼ିଷ୍ଟର୍ବାନ୍ସ ହୁଏ ତ ଆମକୁ ବହୁତ ଖରାପ ଲାଗିଥାଏ ତେଣୁ ତେଣୁକରି ଆମେ କ'ଣ କଲୁନା ଆମେ ସେ ୱାଶିଂ ମେସିନ୍କୁ ପୁଣି ଚଲିବା ପାଇଁ ଆମେ ଗଲୁ ଆଉ ସେଠାରେ କଣ୍ଟାକ୍ଟ